ଆମ ଅଞ୍ଚଳରେ ବା ଆମ ଗାଁ ପାଖରେ ଦୁଇ ପ୍ରକାର ସ୍ଵାସ୍ଥ୍ୟସେବା ଅଛି ଯେମିତି ପିଏସି ମଧ୍ୟ ଅଛି ପାଖରେ ଆଉ ସିଏସି ମଧ୍ୟ ଅଛି ଏଇ ସିଏସି ମାଧ୍ୟମରେ ଆମେ କୌଣସି ପ୍ରକାର ସେବା ପାଉଛୁ କିମ୍ବା ସେଇଠି ପାଉଛୁ କିନ୍ତୁ ନ ପାଇଲା ଭଳିଆ ଏମିତି ସେଇଠିକି ଗଲାକୁ ଡାକ୍ତର ନାହାନ୍ତି କେବଳ ନର୍ସମାନେ ହିଁ କାମ କରୁଛନ୍ତି କିମ୍ବା ଏଏନଏମମାନେ କାମ କରୁଛନ୍ତି ଆଉ ଉପରକୁ ହେଲେ ଆମେ ଉପର ଉପର ଯେମିତି ଡିଷ୍ଟ୍ରିକ୍ଟ ହେଡ଼ କ୍ଵାଟରକୁ ଯିବାକୁ ପଡ଼େ ଯାହାଦ୍ୱାରା କି ସେଇଠି ଆମେ ହିଁ ସେବା ପାଉ ଆଉ ସେଇଠି କୌଣସି ପରିମଳର ମଧ୍ୟ ସେବା ନାହିଁ କିନ୍ତୁ ସ୍ୱାସ୍ଥ୍ୟର ବି ସେବା ନାହିଁ ଯଦ୍ଵାରା କି ଲୋକମାନେ ବହୁତ ହଇରାଣ ହେଉଛନ୍ତି ଏବଂ ଆମେ ମଧ୍ୟ ହଇରାଣ ହେଉଛୁ ଆମେ ଏହି କିଛି ଦିନ ହେଲା ଆମେ ଯାଇଥିଲୁ ମେଡ଼ିକାଲକୁ କିମ୍ବା ସେଇଠି ପରିମଳ ବ୍ୟବସ୍ଥା ଭଲ ନୁହଁ କିମ୍ବା ଯେମିତି ଆମର ସେଇଠି ବହୁତ ଆବର୍ଜନା ସ୍ଥଳୀ ଭଳିଆ ଦେଖା ଯାଉଛି ଏବଂ ଚିକିତ୍ସାର ମଧ୍ୟ ଠିକ୍ ଭାବରେ କରାହେଉନି ସେଥିପାଇଁ ଆମେ ବହୁତ ଅସୁବିଧାରେ ଦୁଃଖିତ ଏବଂ ପାଖ ହସ୍ପିଟାଲ ପାଖ ହସ୍ପିଟାଲ ଥିଲେ ମଧ୍ୟ କିଛି ସୁବିଧା ମିଳୁ ନାହିଁ ସେଥିପାଇଁ ଆମକୁ ଦୂରକୁ ଯିବାକୁ ପଡ଼ୁଛି